ରୋଷେଇ ଆରମ୍ଭ କରିବା ପୂର୍ବରୁ ମୁଁ ପାଣି ଡେକ୍ଚି ଚାଉଳ ପିଠା ପାତିଆ ଆଉ ରୋଷେଇର ସାମଗ୍ରୀ ଆଣିକି ସଜାଡ଼ିକି ପାଖରେ ଥୁଏ ତାପରେ ପନିପରିବା କାଟେ ମସଲା ମସଲି ସବୁ ସବୁ ବାଟିକି ପାଖରେ ଥୁଏ ତାପରେ ପାଣି ତାତି ଗଲା ପରେ ପାଣି ବସିଗଲା ପରେ ପାଣି ତାତିଗଲା ପରେ ତାପରେ ଚାଉଳ ପକାଏ ଚାଉଳ ପକେଇଲେ ଭାତ ହୁଏ ଭାତ ହେଲା ପରେ ଭାତ ଗାଳିଲା ପରେ ତରକାରୀ ବସାଏ ତରକାରୀ ପ୍ରଥମେ ମସଲା ଖରଡ଼ି ତା' ଦେହରେ ପନିପରିବା ପକେଇ ଲୁଣ ମସଲା ତା ଦେହରେ ଦେଇ ତରକାରୀ ତିଆରି କରି ତିଆରି କରେ ଏବଂ ଆଉ ଯାହା ଅନ୍ୟ ଆଉ ତରକାରୀ କରିବାର ଥିବ ତାହା ବି ପାଖକୁ ଆଣି ତାକୁ ରଖେ ତାକୁ କଟା ବଛା କରି ତାକୁ ପୁଣି ତିଆରି କରି ମୋ ରୋଷେଇ ଟି ମୋର ସୁରୁଖୁରୁରେ ପ୍ରସ୍ତୁତ କରେ